ମୁଁ ମୋର ପରିବାର ସହ ମୋର ଝିଅ ଜ୍ୱାଇଁ ପୁଅ ବୋହୁ ନାତି ନାତୁଣୀ ସମସ୍ତଙ୍କ ସହ ଗୋଟିଏ ଗାଡ଼ି ଭଡ଼ା କରିଥିଲୁ ଗୋଟେ ଟ୍ରାଭେରାଟେ ଚକାପାଦ ନେଇ ସେଠି ରହି ଖାଇବା ପିଇବା କରି ବୁଲାଇକି ସେଠୁ ନେଇକି ଆସିବ ଆଉ ସେ ବି ମଧ୍ୟ ରାଜି ହୋଇଥିଲା ଆମ ସମସ୍ତଙ୍କୁ ଭଲରେ ନେଲା ଆଉ ସେଠି ଆମେ ସବୁ ସାମଗ୍ରୀ ସବୁ ନେଇକି ପଳେଇଥିଲୁ ସେଠି ଠାକୁର ବି ଦର୍ଶନ କଲୁ ଆଉ ସେଠୁ ଭଲସେ ରାନ୍ଧିବାଢ଼ି ଖାଇକି ଆସିଲୁ ଆସିବା ବାଟରେ ଆମେ ଡ୍ରାଇଭର୍କୁ ପଇସା ଛିଡ଼ା ହୋଇଯାଇଥିଲା ତ ଆମେ ତିନି ହଜାର ଟଙ୍କା ଛିଡ଼େଇଥିଲୁ ତ ବାଟରେ ତେଲ ପକେଇବା ପାଇଁ ଏକ ହଜାର ଟଙ୍କା ଦେଇଯାଇଥିଲୁ ଆଉ ତା'ର ଘରକୁ ପଳେଇଆସିଲ ତ ଆମେ ତାଙ୍କୁ ଫୋନ୍ ପଚାରିଲୁ କି ଆଜିକାଲି ତ ହାତରେ କିଏ ବେଶୀ ପଇସା ରଖନ୍ତିନାହିଁ ଆଜିକାଲି ତ ଯୋଗ ହଉଚି ଫୋନ୍ପେ ଗୁଗୁଲ୍ ପେ ପେଟିଏମ୍ର ଯୁଗ ତ ଆପଣଙ୍କ ପାଖରେ ଫୋନ୍ପେ ୟା ଗୁଗୁଲ୍ ପେ ୟା କିଛି ଅଛି କିି ଆମେ ସେଥିରେ ପଇସା ପଠେଇ ଦେବୁ ସେ ମନା କରଲେ କହିଲେ ମୁଁ ହେଉଛି ବୃଦ୍ଧ ଜଣକ ଏ ବିଷୟରେ ମୋତେ କିଛି ଜଣାନାଇଁ ମୋ ପୁଅକୁ ଫୋନ୍ କରିକିରି ପଚାର ସେ ଯଦି କୁହେ ତ ପଠାଇ ଦବ ତାଙ୍କ ପୁଅକୁ ଫୋନ୍ କରି ପଚାରିଲୁ ସେ କହିଲା ହଁ ଫୋନ୍ପେ ଅଛି ଆମେ ତାଙ୍କ ଫୋନ୍ପେରେ ଦୁଇ ହଜାର ଟଙ୍କା ପଠାଇଦେଲୁ ଆଉ ସେ ଲୋକ ବି ଭାରି ଭଲ ଲୋକ ଥିଲେ ଅନ୍ଲାଇନ୍ ପେମେଣ୍ଟ୍ ଆଜିକାଲି ଦୁନିଆର ସବୁଠୁ ଭଲ ପେମେଣ୍ଟ୍ ଅଟେ ଆଉ ପେମେଣ୍ଟ୍ ନେଇ ସେ ତାଙ୍କ ଘରକୁ ଖୁସିରେ ଗଲେ ଆମେ ବି ଭଲସେ ଖୁସିରେ ପହଞ୍ଚିଗଲୁ